ଆମ ଅଞ୍ଚଳରେ କେଶ ଓ ଚର୍ମର ଯତ୍ନ ନେବା ପାଇଁ ଆଗରୁ ଏତେ ସୁବିଧା ନଥିଲା ଏବଂ ଆଗ ପାଣି ପାଣି ଏବଂ ଜଳବାୟୁ ଦ୍ୱାରା ପରିବର୍ତ୍ତନ ହେବାଦ୍ଵାରା ଅନ୍ୟ ପ୍ରକାର ଅପ ଅସୁବିଧା ମଧ୍ୟ ଦେଖିବାକୁ ମିଳିଥାଏ ଯେପରିକି କେଶ ଝଡ଼ିବା ଏବଂ ରୂପୀ ହେବା ମୁଣ୍ଡରେ ଏବଂ ଚର୍ମର ଚର୍ମ କୁଣ୍ଡେଇ ହେବା ଏବଂ ଘା ଫଳିଯିବା ଅନେକ ପ୍ରକାରର ଏମିତି ପ୍ରୋବ୍ଲେମ୍ ଦେଖିବାକୁ ମିଳେ ଯାହାର ସମାଧାନ ପାଇଁ ଆମ ଗାଁମାନଙ୍କରେ କେଶ ଯେପରିକି କେଶ ଝଡ଼ିବା ଝଡ଼ିବାଦ୍ୱାରା ତାକୁ ରୋକିବା ପାଇଁ ଅନେକ ପ୍ରକାରର ଆୟୁର୍ବେଦିକ ଦ୍ରବ୍ୟ ଲଗେଇବା ବ୍ୟବହାର କରାଯାଏ ଏବଂ ତେ ଅନେକ ପ୍ରକାରର ତେଲ ଯେପରିକି ନଡ଼ିଆ ତେଲ ମଧ୍ୟ ଚୁଟିରେ ଲଗେଇବା ଦ୍ୱାରା ଚୁଟି ଝଡ଼ିବା କମିଥାଏ ଏବଂ ଚର୍ମର ଯତ୍ନ ନେବାପାଇଁ ଇଏର ନେବାପାଇଁ ଫଳିଆ ନ ଫଳିଆ ପାଇଁ ଏବଂ ଅନେକ ପ୍ରକାର ସୁବିଧା ଅଛି ଯେପରିକି ଲିମ୍ବ ପତ୍ର ଲିମ୍ବ ପତ୍ର ଆଉ ହଳଦୀକୁ ବାଟି ଲଗେଇବା ଚର୍ମରେ ଲଗେଇବା ଏପରି ଅନେକ ଅନେକ ଉପଚାର ହେଉଥିବା ଉପଚାର ଦ୍ୱାରା ଘରୋଇ ଉପଚାର ଲୋକପ୍ରିୟ ହୋଇଥାଏ